ହଁ ସାଙ୍ଗ କେଉଁଠି ଅଛ ଆଉ କ'ଣ ଖବର ଭଲ ତ ହଁ ସାଙ୍ଗ ସେଇ ତ ଓଡ଼ିଶା ଗାଁରେ ଅଛି ଆଉ କ'ଣ କରିବା ଏଇଠି ତ ଗାଁରେ ରହିଛି ଆଉ କିଛି ଲାଭ ନାହିଁ ଆଉ କିଛି ଭାବୁଛି ବାହାରେ ଯାଇ କିଛି ଇନ୍କମ୍ କରିବା ଆଉ କିଛି ପଇସା ସଞ୍ଚୟ କରିବା ଭାବିଛି ଭାବିଛି କ'ଣ କରିବି ବୋଲି ସାଙ୍ଗ ଯଦି ହୁଅନ୍ତା ତୋ ପାଖରେ ଯଦି କାମ କିଛି ମିଳନ୍ତା ତୋ ପାଖକୁ ଯାଆନ୍ତି ନା ଆଉ କେଉଁଠି ଅଛି ସୁବିଧା ଟିକିଏ ଭଲ ମନ୍ଦ କୁହନ୍ତୁ ହେଲେ ଯାଆନ୍ତି

ସାଙ୍ଗ ଭାବୁଛି ତାମିଲନାଡ଼ୁ ଯାଆନ୍ତି ଭାରି ଯେ ସେଇଠି ମୋର ସାଙ୍ଗ ସାଥି ରହିବା ଭଲ ମନ୍ଦ ସବୁ ଭଲ ତ ହଁ ସାଙ୍ଗ ସେଇଆ ଭାବୁଛି କଲିକତାଟା ହେଲେ ଓଡ଼ିଶା ପାଖରେ ରହିବ ସୁବିଧା ଅସୁବିଧାରେ ଯାଇ ମୁଁ କଲିକତାରେ ରହିବି କିଛି କାମ କରିପାରିବି ତେଣୁ ବେଟର୍ ହେବ ମୁଁ ଯାଇପାରିବି ଅନେକ ଦୂର ଟିକିଏ ଜାଗା ଯାଇ ମୁଁ ସୁରଟରେ ନହେଲେ ଗୁଜୁରାଟରେ ରହିପାରିବି କାରଣ ସେଇଠି ବି ଆମ ଓଡ଼ିଶାର ଲୋକ ବହୁତ ଲୋକ ଅଛନ୍ତି କାମ କରୁଛନ୍ତି ସୂତା କମ୍ପାନି ମିଲ୍ରେ ବି ବହେ ଲୋକ ଅଛନ୍ତି ତାଙ୍କ ପାଖରେ ରହି କାମ ବି କରିପାରିବି ଓଡ଼ିଶାରେ କିଛି କାମ ନଥିବାରୁ ମୋତେ ବାହାରକୁ ଯିବାକୁ ପଡ଼ୁଛିରେ

ସାଙ୍ଗ ସେଇଆ କରିବି କାରଣ ମୋତେ କିଛି ସଞ୍ଚୟ କରିବାର ଅଛି ମୋ ଆଗକୁ ଭବିଷ୍ୟତରେ କିଛି ମୋତେ ରଖିବାର ଅଛି କିନ୍ତୁ ମୋ ସବୁ କିଛି ମୋତେ ଦେଖିବାର ଅଛି ଯାହାକି ଫଳରେ ମୁଁ ଯଦି ସେଇଠି ରହି ଦର ଦାମ ଦେଇ ଚଳି ପାରିବିନି ରହି ପାରିବିନି ହେଲେ କ'ଣ ହେବ ଆମ ଓଡ଼ିଶାର ଯେମିତି ଦର ଦାମ ସବୁଠୁ ସୁବିଧା ଖାଇବା ପିଇବା ରହିବା ଭଲ ସବୁଠି ଆମର ଏଇଠି ଯେମିତି ସରକାର ସବୁ ସୁବିଧା କରିଦେଇଛନ୍ତି ପାଞ୍ଚ ଟଙ୍କାରେ ଭାତ ଖାଆନ୍ତୁ ସେମିତି ଆଉ କିଛି ସେଇଠି ସୁବିଧା ଯଦି ଆମକୁ ମିଳନ୍ତା ଆମେ କାମ କରି ଆସି ଖଟିକି ସେଇ ପାଞ୍ଚ ଟଙ୍କାରେ ଖାଇଲେ ପଚାଶ ଟଙ୍କା ଆମେ ରଖିପାରନ୍ତେ ଏମିତି ସୁବିଧା ଯଦି ମୋତେ ସେଇଠି ମିଳିପାରୁନାହିଁ ଆମେ ଏଇଠି ରହି ଏଇଠି ଖାଇ ଏଇଠି ମଣିଷ ହୋଇଯିବା ସେଇଆ ଦେଖିବା ସାଙ୍ଗ ତୁ ଯେଉଁ ଦେଇଥିବା ଜାଗା ଦୁଇଟି ମୋତେ ଯେଉଁଠି ସାଙ୍ଗ ଦୁଇ ଜଣଙ୍କୁ ଫୋନ୍ କରିବି ମୋତେ ତୁ ନମ୍ବର୍ ଦେବୁ ଆଉ ମୁଁ ତାଙ୍କ ସାଙ୍ଗରେ କଥା ହୋଇଯାଏ ମୋତେ ଯଦି ଯେଉଁଟା ଦୁଇଟା ଜାଗାରୁ ଯେଉଁଟା ଭଲ ଲାଗିବ ମୁଁ ସେଇ ଜାଗାକୁ ଯାଇ ଦୁଇଟାଯାକ ଯାଇ ପାଖରେ ରହିବି ହଉ ସାଙ୍ଗ ତୁ ଭଲରେ ରହ ଭଲରେ ଚଳ ଭଲରେ ଖାଆ ହଉ ମୁଁ ରହୁଛି